ମୋ ଅବସର ସମୟରେ ମୁଁ ବଗିଚାରେ ବିଭିନ୍ନ ସମୟ ବିତେଇଥାଏ ଆଉ ବିଭିନ୍ନ ପନିପରିବା ଉଗେଇଥାଏ ବିଭିନ୍ନ ଫୁଲ ଉଗେଇଥାଏ ବିଭିନ୍ନ ଫୁଲ ଗଛଲତା ଓ ପନିପରିବାରେ କେତେ ମାନେ ଭଲ ପନିପରିବା ଯଦି ତ ଘରେ ଘରେ ଖାଇବାକୁ ମୋତେ ଭଲ ଲାଗେ ଓ ବାହାର ଘର ଜିନିଷ ଘରେ ବନେଇକି ଖାଇବାକୁ ଭଲ ଲାଗେ ଓ ପ୍ରାୟ ବିଲାତି ବାଇଗଣ ଟମାଟୋ ବିଲାତିବାଇଗଣ ଆଳୁ ଭେଣ୍ଡି ଲଙ୍କା କେତେ ଜିନିଷ ଲଗାଇଥାଏ ଆଉ ଫୁଲ ଭିତରୁ ଗେଣ୍ଡୁଫୁଲ ଗୋଲାପ ଫୁଲ ଟଗର ଫୁଲ ମନ୍ଦାର ଫୁଲ ଲଗେଇଥାଏ ଆଉ କେତେ ସମୟ ବିତେଇଥାଏ ଅନାବନା ଗଛ ଉଠିଗଲେ ମାନେ କାଟାକଟି କରିକି ପକାଇଦିଏ ଓ କେତେ ପୋକ ବି ଲାଗିଗଲେ କେବେ ପୋକ ଯାଇକି ଉଠେଇବାପାଇଁ ହେଲେ ମାନେ ପାଣିଫାଣି ପକାଏ ଦରକାର ଟାଇମ୍ରେ ଆଉ ପୋକ ଲାଗିଥିଲେ ପୋକାମାନଙ୍କୁ ବାହାର କରିଦିଏ ଓ ନାଟକ ଫାଟକ ମୋତେ କରିବାକୁ ଭଲ ଲାଗେନି ଓ ଟିଭି ଦେଖେ ପ୍ରାୟ ଅନ୍ୟ ଟାଇମ୍ରେ କାମ ସାରିକି ଆସିକି ଟିଭି ଟିଭି ଦେଖିବାକୁ ଭଲ ଲାଗେ ଟିଭିରେ ଓଡ଼ିଆ ଚ୍ୟାନେଲ୍ ଦେଖେ ପ୍ରାୟ ରାତିରେ ରାତି ସମୟରେ ପ୍ରାୟେ ଦେଖେ ଓ ଏତିକି ଏତିକି କାମ କରେ